ଆପଣ କେବେ ଗୀତା ବହି ପଢ଼ିଛ କି ଗୀତା ବହି ପଢ଼ିବାକୁ ବହୁତ ଭଲ ଲାଗେ ସକାଳରେ ଟିକେ ଗାଧୋଇକରି ସନ୍ଧ୍ୟାବେଳେ ଟିକେ ପଢ଼ନ୍ତୁ ବହୁତ ଭଲ ଲାଗେ ସେଥିପାଇଁ ଗୀତା ବହି ଗୋଟେ କିଣିକରି ସମସ୍ତେ ପଢ଼ନ୍ତୁ କେଉଁ ଗୀତା ବହି ହେଲେ ମିଶା ହେବ ଭାଗବତ ଗୀତା ବହି ହନୁମାନ ଚାଲିଶା କେଉଁ ଠାକୁରଙ୍କ ବିଷୟରେ ଗୋଟେ ଗୀତା ବହି କିଣିକରି ପଢ଼ନ୍ତୁ ବହୁତ ଭଲ ଲାଗେ ମନରେ ବହୁତ ଖୁସି ହୁଏ ତ ସମସ୍ତଙ୍କ ଶୁନିକରି ବହୁତ ଭଲ ମିଶା ହୁଏ ମୋ ସାଙ୍ଗମାନେ ବି ଆଗେ ପଢୁନଥିଲା ମୁଁ କହିଲା ପରେ ସେମାନେ ଗୋଟେ ଗୋଟେ କିଣିକରି ପଢୁଛି ଗୀତା ବହି ଗୋଟେ କେତେ ହେବ କୋଡ଼ିଏ ଟଙ୍କା ଗୋଟେ ତିରିଶ ଟଙ୍କା ଏମିତି ନେବ ଆପଣ ଏତକି ଟଙ୍କା ଖର୍ଚ୍ଚ କରି ପାରିବେନି ଠାକୁରଙ୍କ ବିଷୟରେ ଏତକି ଟଙ୍କା ଟିକେ ଖର୍ଚ୍ଚ କରି ଆଉ ଗୀତା ବହି ପଢ଼ନ୍ତୁ କିଣିକରି